ହେଲୋ ହଁ ନମସ୍କାର୍ ଇଟା ସେ ବଜରଙ୍ଗି ଜିପ୍ ବାଲାକେ ଲାଗ୍ଲା କେଁ ହଁ ଇଟା ମୁଇଁ ସେ କିରାଶିରାର ଭଗବତୀ ନାଏକ୍ କହୁଥିଲି ଆମେ ସାଙ୍ଗମାନେ ଗୁଟେ କଥା ହେଇଥିଲୁଁ ଯେ ଆମେ ଗୁଟେ ଆଡ଼େ ବୁଲି ଯିମୁ ବଲି ଭାବିଚୁଁ ଆପଣ ଟିକେ ଫ୍ରୀ ଅଛନ୍ କେଁ ନେଇ ପାର୍ବେ ଆମକୁ ଟିକେ ଇ ଚବିଶ୍ ତାରିଖ୍ ସୋମବାର୍ ପଡ଼ୁଚେ ହଁ ଯଦି କେତେ କାଣା ରେଟ୍ ନଉଛ ଓ ବାରଶହ ନଉଛ ବାରଶହ ନେବ ବାରଶହ କହୁଛ କାଣା ବାରଶହ ନେବ କେଁ ଟିକେ କମାତ ବେଲେ ରେଟ୍ଟା ଭଲ୍ ହେତା ହଉ କେତେ ହଜାରେ ଦେଲେ ଚଲ୍ବା ତ ହଁ ହଉ ଆସ୍ବେ ତେବେ ଇ ଚବିଶ୍ ତାରିଖ୍ ସୋମ୍ବାର୍ ଦିନ୍ ପଡ଼ୁଛେ ଅନ୍ଧାରୁ ଅନ୍ଧାରୁ ଅନ୍ଧାରୁ ଟିକେ ଆସ୍ବେ ହଉ ଆଉ ଗଲାବେଲେ ଟିକେ ଜଲ୍ଦି ଯିମା ଆଉ ସନ୍ଧ୍ୟା ନାଇଁ ହେବା ପୂର୍ବରୁ ଟିକେ ପାଲେଇଆଏମା ହଉ ତା'ହେଲେ ଆସ୍ବେ ଆଉ ଖାନାପିନା ବି କର୍ମା ବେଳାରେ ହଉ ଠିକ୍ ଅଛେ ଆସ୍ବେ ତା'ହେଲେ ରଖୁଚେଁ